ମନୋରଞ୍ଜନ କାର୍ଯ୍ୟକଳ୍ପନା ହେଉଛି ପିଲାମାନେ କେଉଁଠି ବି ସ୍କୁଲ୍ କଲେଜ୍ ସମସ୍ତେ ଗୋଟଏ ଗୋଟଏ ପ୍ରୋଗ୍ରାମ୍ ରଖନ୍ତି ଯେଉଁଥିରେ ସମସ୍ତେ ନାଚ ଗୀତ କରନ୍ତି ଭଲ ଭଲ ନାଚ ଗୀତ ସେଇଥିରେ ବହୁତ ପ୍ରକାରର ପ୍ରାଇଜ୍ ରଖାଯାଏ କେମିତି କପ୍ ତା'ପରେ ପଇସା ଏମିତି ପ୍ରକାରର ଫାଷ୍ଟ୍ ସେକେଣ୍ଡ୍ ଥାର୍ଡ଼୍ ଯେମିତି ଅଛି ସେଇଭଳି ଭାବରେ ସମସ୍ତଙ୍କର ପୁରସ୍କୃତ କରାଯାଏ ନାଚ ଗୀତ ଉପରେ ଦେଖିକି ସମସ୍ତଙ୍କର